ମୁଁ ପିଲାଦିନରୁ ବଗିଚା କାମକୁ ଦେଖି ଆସୁଥିଲି ମୋର ଜେଜେବାପା ଏବଂ ବାପା ଏହିମାନେ ସବୁ ଏହି ସବୁ କାମ କରି ଆସିଥିଲେ ମୁଁ ସେମାନଙ୍କୁ ଦେଖି ବଗିଚା କାମରେ ଅନୁପ୍ରାଣିତ ହୋଇ ବଗିଚା କାମ କରିବାକୁ ଲାଗିଲି ବଗିଚାରୁ ବହୁତ ଭଲ ପରିବା ମିଳିଥାଏ ସେଥିପାଇଁ ମୋତେ ବଗିଚା କାମ କରିବାକୁ ବହୁତ ଭଲ ଲାଗେ